ହେଡ଼୍ଫୋନ୍ ଗୋଟେ କିଣିଥିଲି ତ ସିଏ ମାନେ ଦୁଇ ଦିନ ପରେ ତିନି ଦିନକୁ ତା'ର କାନର ମାନେ ସେଇଟା ଭଲ ଶୁଣାଗଲାନି ଖରାପ ପଡ଼ିଗଲା ହେଡ଼୍ଫୋନ୍ଟା ମୋର ତ ହେଉଛି ହେଡ଼୍ଫୋନ୍ କାନରେ ଖେଞ୍ଚିଲେ ତା'ର ହେଉଛି କ୍ଷତି ବି ହୁଏ କାହିଁକିନା ସେଇ ତା'ର ସେଇ ହେଡ଼୍ଫୋନ୍ ଖେଞ୍ଚିବା ଦ୍ୱାରା କାନକୁ ଭଲ ଶୁଣାଯାଏ ନାହିଁ ତ ହେଡ଼୍ଫୋନ୍ କିଛି ବି ମାନେ ବେଳେବେଳେ ବି ଜୋରେ କଥା ଶୁଣାଯାଏନି କାନ ଫାନ ଖେଞ୍ଚିଲେ ବି ଇଅରଫୋନ୍ ହେଉଛି ଆସେ